ବଗିଚା ଭିତରେ ଗୋଲାପ ଗଛର ଲଗେଇବାର ଉଦ୍ଧତ୍ୟ ବା ଫୁଲ ଗଛର ଏହା ବିଶେଷ ରୂପରେ ଆକର୍ଷିତ ଓ ଗୋଲାପ ଫୁଲର ଆକର୍ଷିତ କାହିଁକି ହେଇଛି ନା ୟା ନାଲି ରଙ୍ଗର ହେଇଥିବାରୁ ଓ ତାର ସୁନ୍ଦରତାକୁ ବହୁ ଲୋକ ପସନ୍ଦ କରନ୍ତି ଓ ବହୁ ସମୟରେ ବ୍ୟବହୃତ ହେଇଥାଏ ଟଗର ଗଛ ଟଗର ଗଛର ବହୁ ଉପକୃତ ବି ଅଛି ଫୁଲର ଛୋଟ ଛୋଟ ଫୁଲ ଧଳା ଫୁଲ ଓ ସିଏ ଅଶାଢ଼ ଠୁ ଭାଦ୍ରବ ପର୍ଯ୍ୟନ୍ତ ବହୁ ଆକାରରେ ଫୁଲ ଫୁଟିଥାଏ ଓ ଫୁଲ ଗଛ ହିସାବରେ ସେ ବହୁ ବି ସୁନ୍ଦରତା ଓ ସହିତ ଦେଖିବା ପାଇଁ ପଡ଼ିଥାଏ ମନ୍ଦାର ଗଛ ମନ୍ଦାର ଗଛରେ ବି ମୂଳ ବି ବହୁ ଉପକୃତ ଅଛି ମନ୍ଦାର ଆମର ନାଲି ମନ୍ଦାର ଅଛି ଧଳା ମନ୍ଦାର ଅଛି ତେଣୁ ମନ୍ଦାର ଫୁଲର ବି ଫୁଟିବାର ତାର ଅଛି ବଗିଚା ଭିତରେ ଜାନୁଆରୀ ଟୁ ମାର୍ଚ୍ଚ ଭିତରେ ସେ ବହୁ ଆକାରରେ ଫୁଲ ଫୁଟିଥାଏ ଯେହେତୁ ସୂର୍ଯ୍ୟ କିରଣର ତାପମାତ୍ରା ଯୋଗୁ ବହୁ ଫୁଲର ଫୁଟେ ତେଣୁ ବଗିଚାରେ ଏ ସବୁ ଫୁଲଗୋଛିକ ଗଛ ଗୁଡ଼ିକ ବହୁ ଉପକୃତ ହେଇକିରି ରହିଥାଏ